ପୌରପାଳିକା ପଞ୍ଚାୟତ ପଞ୍ଚାୟତ କହିବାକୁ ଗଲେ ଆମର ଗାଁମାନଙ୍କୁ ଯାହା ସୁବିଧା ମିଳେ ଯେମିତିକି ଯାହାକି ଗାଁମାନଙ୍କୁ ସୁବିଧା ହେଉଛି ରାସ୍ତା ଘାଟ ଡ୍ରେନ୍ ବା ଏମିତି ପାଇପ୍ ପି ଏଚ୍ ଡ଼ି ପାଣି ଯାହାକି ରାସନ୍ ଫାସନ୍ ସବୁ ପଞ୍ଚାୟତରେ ଯାହା ଅଛି ସୁବିଧା ଆମ ସରକାରଙ୍କ ସୁବିଧା ସୁଯୋଗ ଯାହାକି ପଞ୍ଚାୟତରେ ଆମେ ପାଉଥାଉ ପୌରପାଳିକାରେ ସହରାଞ୍ଚଳରେ ବି ସେହି ସମାନ ଯାହାକି ଆମେ ସେଠି ଚାଉଳ ରେସନ୍ କାର୍ଡ଼୍ ହଉ ବା ଏମିତି ବୟସ ବୟସ ଭତ୍ତା ବିଧବା ଭତ୍ତା ଯାହାକି ପୌରପାଳିକାରେ ବି ସମାନ କାର୍ଯ୍ୟରେ ସମାନ ବି ମିଳିଥାଏ ସେମାନଙ୍କୁ ବି ପି ଏଚ୍ ଡ଼ି ଫାଇପ୍ ପୌରପାଳିକା ପଞ୍ଚାୟତ ସବୁ କହିବାକୁ ଗଲେ ତ ସେମ୍ ତା'ର ସମ୍ପୃକ୍ତି ସେମାନେ ସେମ୍ ହିଁ ଥାଏ ଯାହା ଏଠି ଆମେ ଯାହା ଗାଁ ଗହଳିରେ ଯାହା ବି ପାଉ ଆଉ ମାନେ ମ୍ୟୁନିସିପାଲ୍ଟିରେ ବି ସେହି ସେମ୍ ହିଁ ପାଇଥାନ୍ତି